ଆମ ଗାଁର ସ୍ଥାୟୀ ଠାକୁର ହେଲେ ରାଧାକୃଷ୍ଣ ଠାକୁର ଆମର ସେଇ ସକାଳୁ ଉଠିକି ଜଣେ ଆସନ୍ତି ଆସିଲା ପରେ ଠାକୁରଙ୍କ ଘର ଧୁଆହୁଏ ତା'ପରେ ଝାଡୁ କରାହୁଏ ଦୁଆର ଘର ସବୁ କରିସାରିଲାପରେ ସେ ଯାଆନ୍ତି ତା'ପରେ ଗାଁ ଲୋକ କିଏ ତାଙ୍କର ଫୁଲ କ୍ଷୀର ସବୁ ଆଣିକି ସେଇଠି ଠାକୁରଙ୍କ ପାଖରେ ଦେଇକି ଯାଆନ୍ତି ତା'ପରେ ନନା ଆସିକି ତାଙ୍କର ପାଣି ତୁଳସୀପତ୍ର ଫୁଲ ଫୁଲି ସବୁ ନେଇକି ଠାକୁରଙ୍କୁ ପୂଜା କରନ୍ତି କରିସାରିଲାପରେ ଗାଁର କିଛି ଲୋକ ବି କରନ୍ତି ତା'ପରେ ଗାଁର ଲୋକ ବି ଆସିକି ଦର୍ଶନ ଠାକୁରଙ୍କୁ କରନ୍ତି କରିସାରିଲା ପରେ ନନା ତାଙ୍କର ଯାଆନ୍ତି ଘରକୁ ପୁଣି ସନ୍ଧ୍ୟାବେଳା ହେଲେ ପୁଣି କୌଣସି ଲୋକ ଆସିକି ପୂଜା ପୂଜା ପୂଜା ଦର୍ଶନ କରନ୍ତି କିମ୍ବା ଆମର ଭାଗବତ ଟୁଙ୍ଗିରେ ପାଞ୍ଚ ସାତ ଜଣ ଲୋକ ଆସିକି ଆମର ଭାଗବତ ପଢ଼ାହୁଏ ସେଇଠୁ ଲୋକମାନେ ସବୁ ଭାଗବତ ଶୁଣନ୍ତି ଶୁଣିସାରିଲା ପରେ ତା'ପରେ ଆଳତି ନିଅନ୍ତି ଆଳତି ନେଇସାରିଲା ପରେ ପୁଣି ଭୋଗ ଲଗାହୁଏ ଠାକୁରଙ୍କ ପାଖରେ ଠାକୁରଙ୍କ ପାଖରେ ଭୋଗ ତା'ପରେ ସେ ପ୍ରସାଦ ପାଇକି ଠାକୁରଙ୍କ ପାଖରୁ ଆମ ଭାଗବତ କର୍ମୀ କର୍ତ୍ତା କର୍ତ୍ତୀ କର୍ମୀମାନେ ସବୁ ଯାଆନ୍ତି ଗଲାପରେ ନନା ତାଙ୍କର ଘର କବାଟ ଦେଇକି ଘରକୁ ଯାଆନ୍ତି